ହଁ ଭାଇନା ନମସ୍କାର ସ୍ୱାସ୍ତିିକ ରେଷ୍ଟୁରାଣ୍ଟ ଲାଗିଛି କି ଭାଇ ମୋ ନା ରାଜେଶ କୁମାର ଆଉ ମୁଁ ନୂଆପଡ଼ା କହୁଥିଲି ସକାଳେ ଯେଉଁ ପାର୍ସଲ୍ ମୁଁ ଚିକେନ୍ ବିରିୟାନୀ ଯେଉଁ ମଟନ୍ ବିରିୟାନୀ ପାର୍ସଲ୍ କହିଥିଲି ହଁ ଭାଇ ପାଞ୍ଚଟା ଯେଉଁ ଅର୍ଡ଼ର୍ ଦେଇଥିଲି ତାରୁ ତିନିଟା ଆସିଛି ଆଉ ଦୁଇଟା ଆସିନି ତ ଭାଇ କ'ଣ କେମିତି ପାର୍ସଲ୍ ଦେଇଥିଲେ ଭାଇ ଘର ଗେଷ୍ଟ ଆସିଛନ୍ତି ତ ଘରେ ବି ଆମର ରୋଷେଇ କିଛି ହେଇନି ତ ସେଥିପାଇଁ ମୁଁ ତମୁଠୁ ମୁଁ ଅର୍ଡ଼ର୍ କରିଥିଲି ଭାଇ ତିନିଟା ଆସିଛି ଆଉ ଦୁଇଟା ଆସିନି ଯେ ସେଥିପାଇଁ ମୁଁ ତମକୁ ଟିକେ ଫୋନ୍ କରିଥିଲି ଭାଇ କ'ଣ କେମ୍ତି ପାର୍ସଲ୍ ଦେଇଥିଲେ ଆଉ ଘର ଲୋକ କି ରୋଷେଇ ରୋଷେଇ ତ କିଛି ହେଇନି ଖାଇବା ପାଇଁ ଜଗିଛନ୍ତି ଭାଇନା କ'ଣ ପ୍ରବ୍ଲେମ୍ ହେଲା ସେଇଟା କହିପାରି ନାଇଁ ତିନିଟା ଆସିଛିି ଆଉ ଦୁଇଟା ହେଲା କ'ଣ ପାଇଁ ଆସିନି ଘର ଲୋକ କୁ ପଚାରିଲି କାହିଁ କହିଲେ ଦୁଇଟା ତିନିଟାକେ ଆସିଛି କହିଲେ ଆଉ ଦୁଇଟା ଆସିନି ମୁଁ କହିଲି ପାଞ୍ଚଟା ଅର୍ଡ଼ର୍ କରିଥିଲି ଆଉ ଆସିଲାନି କ'ଣ ପାଇଁ ହଉ ଭାଇ ଠିକ୍ ଅଛି ଦୁଇଟା ଅଛି ହେଲେ ପାର୍ସଲ୍ ପଠାଇଦିଅ ନହେଲେ ପଇସା ରିଟର୍ଣ୍ଣ କରିଦିଅ ଭାଇନା